ହ୍ୟାଲୋ ହଁ ହ୍ୟାଲୋ ମୁଁ ଆସଚି ବାଙ୍ଗାଲୋରରୁ କଷ୍ଟମର୍ ଆଉ ଆପଣଙ୍କ ପାଖକୁ ଦୋକାନ ପକାଇଛନ୍ତି ପରା ଆଉ କେତେ ଲେଖେ କ'ଣ ବରା ବରା ସିଙ୍ଗଡ଼ା କେତେ ଲେଖେ

ଆଉ ଏତେ କ'ଣ ରେଟ୍

ଆଉ କେତେ ରେଟ୍ ହେଲେ ଆମେ ବାଙ୍ଗାଲୁରୁରୁ ଆସିଛୁ

ଫିର୍ ବି ଇଏ ହଁ କମ୍ରେ ମିଳୁଛି ଆଉ ସେଠି କମ୍ରେ ମିଳୁଛି ଆଉ ଟିକେ ଅଧିକ ରେଟ୍

ଆଉ ଲୋକ ଲଗାଇକି କରି କରୁଛନ୍ତି ଆମେ ଆସୁଥିବା କଷ୍ଟମର୍ ଠିଆ ହେଇଗଲା ଜାଗା ଅଛି ଆଉ

ଶସ୍ତା ସେମିତି ସବୁଠି ମିଳୁଛି ଆଉ ହଁ ସେଠି କମ୍ ରେଟ୍ ଆଉ ଲୋକ ସବୁ ବାହାରକୁ ପଳାଉଛନ୍ତି ସେଠି ଟିକେ ଶସ୍ତା ଅଛି ଆଉ

ହଉ ନ ହେଲେ ଦୋକାନ ଏଇ ଯେଉଁ ଇଏ କରିଦିଅ ସେଠି ଯାଇ ଦୋକାନ କରିବି ଦୋକାନ ଏଠୁ ଭାଙ୍ଗି ଦିଅନ୍ତୁ ନହେଲେ ସେଠି ଯାଇ ଦୋକାନ କରିବେ ବାଙ୍ଗାଲୁରୁରେ

ବେଶୀ ସେଲ୍ ହବ ଇନ୍କମ୍ ହବ ଅଧିକା ହଁ

ଆପଣ ଭଡ଼ା ନେଇ କରି କରିବେ ଆଉ ହଁ ଭଡ଼ା ନେଇ ଆପଣ କରିବେ କମ ଇଏରେ ଅଧିକ ଟଙ୍କା ହବ ଆଉ ଏଇଠି ସେଠି ଜାଗା ଇଏ କରି କ'ଣ କରିବା